ହଁ ଭାଇ ନମସ୍କାର ଭଲ ଅଛି ତୁମେ କେମିତି ଅଛ ହଁ କ'ଣ ଦରକାର କୁହ ନଡ଼ିଆ ଆର୍ କ'ଣ ହଁ ହଁ ଦେଇ ଦେଇ ଅର୍ କ'ଣ କ'ଣ ଖାଲି ଏତେ ଫଳମୂଳ ସେଓ ପେଟି ସେଓ ପେଟି ଶହେ କୋଡ଼ିଏ ନଡ଼ିଆ ତିନିଶହ ତ ଦୀପାବଳୀ ପାଇଁ ଦରକାର ହଁ ପଠାଇ ଦେଉଛି ପରା ଆଉ କ'ଣ କ'ଣ ଆର୍ ଭଲ ଭଲ ସାମାନ ଆସିଛି ଡାଲିମ୍ବ ସେଓ ଅଙ୍ଗୁର କଦଳୀ ଫଳମୂଳ ଆଜି ସବୁ ଭଲ ଭଲଟା ଅଛି ସବୁ ପଠାଇଦେବି ହଁ ଠିକ୍ ଅଛି ତୁମେ କହିଦବ ତୁମ ଡ୍ରାଇଭରକୁ ଆଣି ଆସିବେ ମୁଁ ଇଆଡ଼େ ପଠାଇ ଦେବି ଅର୍ କ'ଣ କ'ଣ ଖାଲି ଫଳମୂଳ ଆଡ଼୍ରେସ୍ ଆରେ ଭୁବନେଶ୍ୱର

ଭୁବନେଶ୍ୱର ପାଖରେ ପଠାଇ ଦେବାର୍ ତୁମେ କଲାହାଣ୍ଡିରେ ରହୁଛ ତ ନର୍ଲା ହଁ ମୁଇଁ ନର୍ଲା ଷ୍ଟେସନ୍ରେ ମୁଇଁ ନର୍ଲା ଷ୍ଟେସନ୍ରେ ପଠାଇଦେବି କି ରେଦା ଷ୍ଟେସନ୍ ପାଖକେ ତମେ ଆଣିଯିବ ହ୍ୟାଲୋ ହଁ କୁହ ହଁ କଳା ଅଙ୍ଗୁର ଆଜ୍ଞା ଚାରିଶହ ତିରିଶ ଟଙ୍କା ଦୁଇ ପେଟି ହଁ ଆଜ୍ଞା ନଡ଼ିଆ କେତେ ପେଟି ପଠାଇଦେବି

ଚାରି ବସ୍ତା ହଁ ଠିକ୍ ଅଛି ଆଜ୍ଞା କଦଳୀ ଦରକାର୍ ନୁହେଁ କି ଆର୍ କ'ଣ ଡାଳିମ୍ବ ହଁ ହଁ ଗୋଟେ ଆମର ମୋ ପାଖରେ ଅଛି ମିଠା ଦୋକାନ ତାହାଙ୍କୁ କହିବି ଝିଲାଫି ଫିଲାଫି ସବୁ ବିକେ ସବୁ ମିଠାର ସାମଗ୍ରୀ ସବୁ ବିକେ ସେ କ'ଣ ଛେନାପୋଡ଼ ବି ଦରକାର କି

ହଁ ବୁନ୍ଦି ସେଓ ତା'ପରେ ବରଫି ଫରଫି ସବୁ ଅଛି ସବୁ ମିଠା ଦୋକାନ ଖଲି ମାନେ ହଁ ସବୁ ଅଛି ତୁମେ ଗୋଟେ ଲିଷ୍ଟ ହଁ ହଁ ତମେ ଡ୍ରାଇଭର ଯାହାକୁ କହିବ ଥିବ ନର୍ଲା ଷ୍ଟେସନ୍ ପାଖରେ ଆସିବେ ମୁଇଁ ପଠାଇଦେମି ନର୍ଲା ଷ୍ଟେସନ୍ ପାଖରେ ପଠାଇଦେମି ତୁମେ ସେତିରେ ଆଣିଯିବ ମୁଁ ସିଆଡ଼େ ହଁ ଆଜ୍ଞା ମୁଁ ସିଆଡ଼େ କଲ୍ କରିଦେବି ଯେ ଆଉ କ'ଣ କ'ଣ ଯାହା ବି ଦରକାର ହେଲେ କଲ୍ କରିବ ହଁ ଠିକ୍ ଅଛି ଆଜ୍ଞା